ଆପଣ ଗ୍ରୋସରୀ ଦୋକାନ୍ରୁ କହୁଛନ୍ତି ତ ମୁଁ ଯୋଉ କାଲି ଆପଣଙ୍କ ପାଖରୁ ତିନି ହଜାର ଟଙ୍କାର ସଉଦା ଆଣିଲି ମାସିକିଆ ଆମର ସଉଦା କିନ୍ତୁ ଆପଣ ତ ସବୁ ମାସରେ ଭଲ ଦେଉଥିଲେ ଆଉ ଏ ମାସରେ ଦେଖୁନ ଡ଼ାଲି କେମିତି ପୋକ ହେଇଯାଇଛି ପୋକ ଲାଗିଯାଇଛି ଡ଼ାଲି ଫିମ୍ପି ମାରିଯାଇଛି ଆପଣ ବୁଟ ଡ଼ାଲି ଆଉ ବୁଟ ସୋଲା ସେଗୁଡ଼ା ସବୁ ଫିମ୍ପି ମାରିଯାଇଛି ଯଦି ବର୍ଷା ଦିନ ଆମେ ଜାଣୁଛୁ ସେଇଟା ଆପଣଙ୍କର ଇଏରେ ହେଇପାରେ କିନ୍ତୁ ତା ମାନେ ଆପଣ ଏତେ ଖରାପ୍ ଜିନିଷ ଆମକୁ ଦେବେନା ମୁଁ କିଲୋ ଶହେ ଦଶ ଶହେ କୋଡ଼ିଏ ଶହେ ଷାଠିଏ ଦେଇକି ଆଣିବି ଆଉ ଗୋଟେ ତେଲ ଦେଇଛନ୍ତି ତା'ର ଡେଟ୍ ନାହିଁ ମୁଁ ଦେଢ଼ଶହ ଟଙ୍କା ଦେଇ ଗୋଟେ ତେଲ ଆଣିଛି ଦେଖିଲା ବେଳକୁ ତା'ର ସୋରିଷ ତେଲଟା ତା'ର ଡେଟ୍ ଫେଲ୍ ଆପଣ ଏମିତିଆ ଜିନିଷ କ'ଣ ପାଇଁ ଦେଉଛନ୍ତି କହିଲେ ମୁଁ ଏବେ ଆପଣଙ୍କୁ ସେଠି ସେ ଜିନିଷଗୁଡ଼ା ନେଇକି ଗଲେ ଆପଣ ଦେଖିଲେ ବୁଝିପାରିବେ ଚିନି ଗୁଡ଼ାକ ଗିଲା ଗିଲା ହେଇଯାଇଛି ଚିନି ଏତେ ଖରାପ୍ ଚିନି ହେଇଯାଇଛି କେମିତି ଏ ବର୍ଷା ଦିନକୁ ଆଉ ସେଇ ଚିନି ପୁରା ନଷ୍ଟ ହେଇଯିବ ରହିଲେ ଆଉ ତା'କୁ କ'ଣ ଆମେ କରିବୁ କହିଲେ ହଁ ଆପଣଙ୍କର ଆମେ ସଉଦା ପଇସା ଦେଇକି କିଣିକି ଆଣୁଛୁ ନା ଆପଣଙ୍କର ଯଦି କିଛି ଇଏ ହେଉଛି ଆପଣ ଆପଣ ଉପର ଦୋକାନୀ କି ଫେରେଇ ଦେବେ କିନ୍ତୁ ଆମକୁ ଏମିତି ଡେଟ୍ ଫେଲ୍ ଜିନିଷ ଏଗୁଡ଼ାକ ଦେଲେ ଆମେ କେମିତି କ'ଣ କରିବୁ କହିଲେ ଆମର ଛୁଆପିଲା ଘର ଏଗୁଡ଼ା ଖାଇଲେ ରୋଗ ବୈରାଗ ହେବ ପୋକ ଯେ ଛୋଟ ଛୋଟ ପୋକ ହେଇଯାଇଛନ୍ତି ଚାଲୁଛନ୍ତି ବଡ଼ି ପ୍ୟାକେଟ୍ ଭିତରେ ପୋକ ଆପଣ ତା'କୁ ଦେଖିନାହାନ୍ତି କେମିତି ଦେଇଦେଲେ ନା ନା ଆପଣ ଯେତିକି ଯେତିକି ଯେତିକି ରହିଛି ମୁଁ ତ ଖାଲି ଡ଼ାଲିଟା ଖୋଲିଚି ଆଉ ସବୁ ଦେଖି ସାରିଲା ବେଳକୁ କାଲି ତ ସଉଦା ଆଇଛି ଆପଣ ଗୋଟେ କାମ କରନ୍ତୁ ସେ ସଉଦା ଗୁଡ଼ାକ ନେଇକି ଆପଣ ଟିକିଏ ଦେଖିଦିଅନ୍ତୁ ଯଦି ଆପଣଙ୍କ ମନ କହିବ ନାଇଁ ଆପଣ ରଖିକି ଏ'ଟା ବ୍ୟବହାର କରନ୍ତୁ ମୁଁ କରିବି ନାଇ ଆପଣ ତା'କୁ ଦେଖିକି ଯଦି ବୁଝିପାରିବେ ନାଇଁ ଏଟାକୁ ଆପଣ ଫେରସ୍ତ ନେଇକି ଆଉ ଯୋଉ ଭଲ ପ୍ୟାକେଟ୍ ଗୁଡ଼ାକ ଅଛି ଏବେ ନୂଆ ପ୍ୟାକେଟ୍ ଆସିଛି ସେଇ ଭିତରୁ ଆମକୁ ଦେବେ ଆପଣ ଭାବି ମୁଁ ତ ଯାଇନଥିଲି ଆମର ଗୋଟେ ପିଲାକୁ ପଠେଇଥିଲି ଆପଣ ସେଇ ପିଲାଟି ଜାଣି ନପାରିବାକୁ ଛୋଟିଆ ପିଲାଟି ଆପଣ ଥିଲେ କି ନାହିଁ ମୁଁ ଜାଣିନି କିନ୍ତୁ ଏମିତି ସଉଦାପତ୍ର ଦେଇଦେଇଛନ୍ତି ଆପଣ କେତେବେଳେ ଅବଶ୍ୟ ଆମେ ଆପଣଙ୍କୁ କମ୍ପ୍ଲେନ୍ କରୁନୁ କିନ୍ତୁ ଏଇଥରକ ଏଇଥିପାଇଁ କମ୍ପଲେନ୍ କଲୁ ଖରାପ୍ ନହେଲେ ଆମେ କାହିଁକି ଆପଣଙ୍କୁ କମ୍ପ୍ଲେନ୍ କରିବୁ ହଉ ମୁଁ କେତେବେଳୁ କେତେବେଳ ଯାଏ ଦୋକାନ ଆପଣଙ୍କର ଖୋଲୁଛି କହିଲେ ମୁଁ ସେଇ ଅନୁସାରେ ଯିବି ମୋର କାମଦାମ ସାରିକି

ହଉ ଠିକ୍ ଅଛି ମୁଁ କାଲି ସାତଟା ବେଳେ ଯାଇକି ସନ୍ଧ୍ୟା ସାତଟା ବେଳେ ଆପଣଙ୍କ ଦୋକାନରେ ପହଁଞ୍ଚିବି ଆଉ ଆପଣ ଦେଖିବେ ସେଟା ଦେଖିବା କ'ଣ ହେଉଛି କେମିତି ଆଉ ଠିକ୍ ଅଛି ତ ଆପଣ ଦେଖିବେ ହଉ ହଉ ହଉ